ଆମ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ପ୍ରାକୃତିକ ସମ୍ପଦ ହେଉଛି ଜଙ୍ଗଲ ଏଥିରେ କପିଳାସ ଅଭୟାରଣ୍ୟ ହେଉଛି ଓଡ଼ିଶାର ଅନ୍ୟତମ ପ୍ରାକୃତିକ ବାସସ୍ଥଳୀ ବ୍ରାହ୍ମଣୀ ନଦୀ ହେଉଛି ଢେଙ୍କାନାଳ ର ମୁଖ୍ୟ ନଦୀ